ମୋର ମାନେ ଛୋଟ ବେଳରୁ ବି ଇଚ୍ଛା ଥିଲା ସିଲେଇ ବିଷୟରେ ମୋର ପୂରା ଦକ୍ଷତା ଅଛି ତେଣୁ ମୁଁ ଡ୍ରେସ୍ ବ୍ଲାଉଜ୍ ଯେଉଁ ଛୋଟ ପିଲାଙ୍କର ଛୋଟ ଡ୍ରେସ୍ ଚୁଡ଼ିଦାର ଏଇସବୁ ଜିନିଷ ମୁଁ ଭଲସେ ବନେଇପାରେ ତେଣୁ ଏଇସବୁ ଜିନିଷ ବନେଇବା ପାଇଁ ମୁଁ ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ ଡ୍ରେସ୍ ହେଉ ବ୍ଲାଉଜ୍ ଏମତି ବନେଇ ବନେଇ ଏବେ ଏକ୍ସପେରିଏନ୍ସ ପୂରା ହୋଇଗଲାଣି ତେଣୁ ଏସବୁ କେମିତି ଅଧିକା ବଢ଼ିବ ସେଥିପାଇଁ ମୁଁ ଗୋଟେ ପୋଷ୍ଟର୍ ଲଗେଇଲି ସମସ୍ତେ ଜାଣିଲେ ଜାଣିବା ଦ୍ୱାରା ମୋର ଆଗ ଅପେକ୍ଷା ଏବେ ବହୁତ ସିଲେଇ ହେଉଛି ସେ ମୋ କରିକି ବି ଭଲ ପଇସା ପଇସା ଇନକମମ୍ ହେଉଛି ଆଉ ଆ ମାନେ ପ୍ରଥମେ ପ୍ରଥମେ ଯେମତି ଏତେ ଫ୍ୟାନ୍ସି ମାନେ ହେଉନଥିଲା ବର୍ତ୍ତମାନ କରିବା ଫଳରେ ପୂରା ଫ୍ୟାନ୍ସି ଜିନଷ ଭଲ ହେଉଛି ଆଗ ଅପେକ୍ଷା ଏବେ ମାନେ ସବୁ ଜିନିଷର ଦାମ୍ ମଧ୍ୟ ଅଧିକା ଦେଉଛନ୍ତି ପ୍ରଥମେ ପ୍ରଥମେ ଯେତେବେଳେ ସିଲେଇ କରୁଥିଲି ସେତେବେଳେ ବ୍ଲାଉଜ୍ କଣ ଡ୍ରେସ୍ କଣ ସେତେବେଳେ କମ୍ ପଇସା ଦେଉଥିଲେ ଅଧିକ କାମ ପଡ଼ୁଥିଲା ଏବେ କିନ୍ତୁ ସବୁ ଜିନିଷ ପାଇପିଙ୍ଗ୍ ଲେସ୍ଫେସ୍ ଦେଇକି ସବୁ ବ୍ଲାଉଜ୍ ଭଲ ବନେଇଲେ କି ଡ୍ରେସ୍ ଭଲ ବନେଇଲେ ତା ପ୍ରାଇସ୍ ମଧ୍ୟ ଅଧିକା ଦେଉଛନ୍ତି ଫ୍ୟାନ୍ସି ବି ହେଉଛି ସୁନ୍ଦର ବି ଦେଖାଯାଉଛି ଲୋକମାନଙ୍କର କଣ ଯିଏ ସୁନ୍ଦର ଜିନିଷଟା ସୁନ୍ଦର ଦେଖାଯିବା ଦରକାର ଭଲ ଫିଟିଙ୍ଗ୍ ହେବା ଦରକାର ହେଲେ ସେମାନେ ସେଥିପ୍ରତି ଆଗ୍ରହୀ ହେବେ ଯେ ଜିନିଷଟା ସେମାନେ କରିବେ ଏଇସବୁ ଜିନିଷ ଯଦି ଆମେ ଯେତେ କରିବା ଅଧିକା ଅଧିକା ବନେଇବା ସେଇ ଅନୁସାରେ ୟାର ବିକଶିତ ହେବ ଗୋଟେ ଜିନିଷ ଏଠୁ ଗୋଟେ ବନେଇଲେ ସେଠି ତା ଫ୍ୟାମିଲିରେ ଆଉ ପାଞ୍ଚଟା ବନେଇଲେ ସେଠୁ ଦେଖି ଆଉ ତାଙ୍କ ସେ ସାହିରେ ଆଉ ପାଞ୍ଚଟା ବନେଇଲେ କି ଗୋଟେ ଗାଁରୁ ଆଉ ଗୋଟେ ଗାଁରେ ଜାଣିଲେ ଜାଣିକି ଏମତି ସବୁ ଜିନିଷଟା ବଢ଼ିଲା ବଢ଼ିବା ଦ୍ୱାରା ମାନେ ମୋର ଇନକମ୍ ଭଲ ହେଲା ଏଇ ଯେଉଁ ପ୍ରତିଭା ଯୋଉ ଥିଲା ଜିନିଷଟା ଏଇ ଜିନିଷଟା ବଢ଼ିକି ବିକଶିତ ହେଲା